ହଁ ମୁଁ କହିପାରିବି ଏକ ଜାନୁଆରୀ ଉଣେଇଶହ ଅଶି ଅଣତିରିଶ ଅକ୍ଟୋବର ଉଣେଇଶହ ଅନେଶ୍ୱତ ପନ୍ଦର ସେପ୍ଟେମ୍ବର ଦୁଇ ହଜାର ଏକ ସତେଇଶ ଜୁନ ଦୁଇ ହଜାର ପାଞ୍ଚ ତେଇଶ ମାର୍ଚ୍ଚ ଦୁଇ ହଜାର କୋଡ଼ିଏ